ଯାଜପୁର ଜିଲ୍ଲାର ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଯେମିତି ଆମର ରାସ୍ତାଘାଟରେ ବର୍ଷା ଦିନ ହେଲେ ପାଣିଟା ଜମିଯାଉଛି ଏହିଭଳିଆ ବହୁତ ପାଣିର ମଧ୍ୟ ସମସ୍ୟା ରହୁଛି ଯେଉଁ ପିଇବା ପାଣିର ଆମର ଯିବା ଆସିବା ଗମନା ଗମନର ଆମର ବାହାରକୁ ଯିବା ଆସିବାର ଏହିଭଳିଆ ଅନେକ ସମସ୍ୟା ରହିଛି ଯେଉଁଗୁଡ଼ାକ କି ଆମର ଲୋକ ଜନସାଧାରଣଙ୍କ ପାଇଁ ଯିବା ଆସିବାର ବହୁତ ଅସୁବିଧା ହେଉଥାଏ କିନ୍ତୁ ତାକୁ ଆମର ଯେତେବେଳେ ଆମର ନେତାମାନେ ଆସନ୍ତି ଭୋଟ ଦେବାକୁ ଆମେ ଏହିଟା ତିଆରି ଦେବୁ ଏହିଥରକ ଭୋଟ ଦିଅନ୍ତୁ ମୁଁ ଆସିଲେ ଏହି କାମ କରିଦେବି ସିଏ ଆସିକି କରିପାରିଲାନି ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି ଯେଉଁଟାକି ଆମର ରାସ୍ତାଘାଟ ଯେଉଁ ଗମ ଅଞ୍ଚଳରେ ଲୋକମାନେ ଯିବା ଆସିବା ସ୍କୁଲର ପାଠ ପଢ଼ିବା ପିଲାମାନଙ୍କ ପାଇଁ ସାଇକେଲ ବା ଗାଡ଼ି ନେଇକି ଅଫିସ କୌଣସି କାର୍ଯ୍ୟାନୁଷ୍ଠାନକୁ ବାହାରିଲା ବେଳକୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି ଆମର ଏହି ଜିଲ୍ଲା